ଆପଣଙ୍କ ରାଜ୍ୟରେ ମୁଖ୍ୟ ଧାର୍ମିକ ନେତା ବା ବ୍ୟକ୍ତିତ୍ୱଙ୍କୁ କିପରି ସମ୍ମାନ ଦିଆଯାଏ ଆପଣଙ୍କ ଆପଣ ସେମାନଙ୍କ ଠାରୁ କ'ଣ ଶିଖିଥାନ୍ତି ଗୁରୁ ଇମାମ୍ ପୁରୋହିତ ସାଧୁ ପ୍ରଥମେ ମୋର ବାପା ମାଆଙ୍କୁ ପ୍ରଣାମ ଶାଶୁ ଶ୍ୱଶୁରଙ୍କୁ ପ୍ରଣାମ ଆଉ ମୋର ଗୁରୁ ବାବାଙ୍କୁ ପ୍ରଣାମ ଆଉ ଗୁରୁ ସକାଳୁ ଉଠି ଯେମିତି ସୂର୍ଯ୍ୟ ହଉ ଦୟେ ପରେ ଆମେ ଗାଧୋଇ ପାଧୋଇ ସକାଳୁ ଗାଧୋଇ ପାଧୋଇ ଫୁଲ ଚନ୍ଦନ ନେଇ ଆମର ପ୍ରଭୁଙ୍କୁ ଯେମିତି ସମର୍ପଣ କରୁ ସେମିତି ମୁଁ ମୋର ଅତି ପ୍ରିୟ ଗୁରୁ ବାବାଙ୍କୁ ମୋର ସମର୍ପଣ କରେ ଆଉ ସେମିତି ଦେଖିବାକୁ ଗଲେ ବାବା ଆଉ ବାବା ଙ୍କୁ ମୁଁ ବହୁତ ସମ୍ମାନ କରେ ଆଉ ସିଏ ମୋର ଗୁରୁ ଆଉ ମୁଁ ତାଙ୍କୁ ମୋର ଭଗବାନ ସହିତ ତୁଳନା କରେ ଆଉ ସ୍କୁଲରେ ଯେମିତି ମାନେ ସାର୍ ଶିକ୍ଷକ ସାର୍ ଆମର ସିଏ ସେମିତି ଗୁରୁଦିବସ ଦିନ ସକାଳେ ତାଙ୍କର ପାଦଚରଣ ପୂଜା କରୁ ସେମିତି ଆମେ ଗୁରୁଙ୍କୁ ନମସ୍କାର ପାଦ ଛୁଇଁକି କରୁ ଆଉ ଆମର ଆମେ ବାପା ମାଆଙ୍କୁ ବି ଗୁରୁ ବୋଲି ମାନୁ ଆଉ ସେମାନଙ୍କୁ ବହୁତ ଓ ଭଲ ମଧ୍ୟ ପାଉ ଆଉ ମୋର ମାନେ ଏମିତି ଛୋଟ ଛୋଟ ପିଲାମାନେ ଯେଉଁ ଯାଆନ୍ତି ଅଙ୍ଗନବାଡ଼ି ସେମାନେ ତାଙ୍କ ଦିଦିଙ୍କୁ ବି ଗୁରୁ ବୋଲି ମାନନ୍ତି ଆମେ ବି ଛୋଟବେଳେ ଯେଉଁ ସ୍କୁଲ ଯାଉଥିଲୁ ସେତେବେଳେ ବି ଆମ ସାର୍ ଶିକ୍ଷକମାନଙ୍କୁ ଗୁରୁ ବୋଲି ମାନୁଥିଲୁ ଆଉ ସିଏ ଆମୁକୁ ବହୁତ ବହୁତ ଭଲ କଥା ଶିଖାନ୍ତି ଏମିତି କି ଯିଏ ସକାଳୁ ଉଠିକି ବାପା ମା'ଙ୍କୁ ପ୍ରଣାମ କରିବ ତା'ପରେ ଗୁରୁଜନମାନଙ୍କୁ ପ୍ରଣାମ କରିବ ତା'ପରେ ବ୍ରସ୍ କରିବ ଦାନ୍ତ ଘଷିବ ଖାଇବ ସାରି ନିଜ ନିଜର ବସ୍ତାନି ଧରି ଟ୍ୟୁସନ୍ ଆସିବ ଆସିକି ପୁଣି ଗାଧୋଇ ଟ୍ୟୁସନ୍ରୁ ଛୁଟି ହେଇ ଆସିକି ପୁଣି ଗାଧୋଇକି ସ୍କୁଲ ଯିବ ଗୁରୁ ଏମିତି ଗୁରୁମାନେ ବହୁତ ଶିକ୍ଷା ଦେଇଥାନ୍ତି କେମିତି ମାନେ ଏ ଠୁ ଜେଡ଼୍ ପର୍ଯ୍ୟନ୍ତ ସବୁ କିଛି ସିଏ ଶିକ୍ଷା ଦିଅନ୍ତି ଆମେ ସେଇ ଶିକ୍ଷାକୁ ମାନି ଚାଲିଥାଉ ଅବଲମ୍ବନ କରିବା ନା କରିବାଟା ବି ଆମର ଠିକ୍ ନୁହଁ ଆଜିକାଲି ତ ପିଲାମାନେ ସେମିତି ଗୁରୁଙ୍କ କଥା ଖୁବ କମ୍ ମାନୁଛନ୍ତି କିଏ ମାନୁଛି ତ କିଏ ମାନୁ ନେଇ କିନ୍ତୁ ଆଗରୁ ପିଲାମାନେ ବହୁତ ଗୁରୁଙ୍କୁ ଡରୁଥୁଲେ ବହୁତ ସମ୍ମାନ କରୁଥୁଲେ ଗୁରୁଙ୍କ କଥା ମାନି ଚାଲୁଥୁଲେ ଆଉ ଏବେ ସବୁ ସେ ସବୁକୁ ଆଉ ଏତେ ଇଏ କରୁନାହାଁନ୍ତି ଆଉ ପୁରୋହିତ ଆମର ଯେଉଁ ଘର ଗୋଟେ ଶୁଭ ଦିଆହେବ କି ଘର ଗୋଟେ ପ୍ରତିଷ୍ଠା ହେବ କି ଘର ଗୋଟେ କ'ଣ ପୂଜା ରହିଲା ସେଇ ପୂଜାରେ ନିହାତି ତ ପୁରୋହିତ ଜଣେ ଦରକାର ନା ସିଏ ଆସିକି ତାଙ୍କର ଯେଉଁ ଆସିକି ଯେଉଁ ମନ୍ତ୍ର ପାଠ ପଢ଼ନ୍ତି ଆମେ ବି ସେଥିରୁ କିଛି ଶିଖିବା ପାଇଁ ଚେଷ୍ଟା କରୁ ଆମେ ବି କିଛି କିଛି ଶିଖିଛୁ ସେଇଥିରୁ ଆଉ

ଏମିତି ଇଏ ଆଉ ସାଧୁ ବାବା ସାଧୁ ବାବା ଜଣେ କେହି ସାଧୁ ଦୂଆରକୁ ଆସିଲେ ସିଏ ତାଙ୍କର ନିଜର ମାନେ ବାଣୀ ନିଜର ଭଲ ବାଣୀ ଆମକୁ କିଛି ପ୍ରଦାନ କରନ୍ତି ଯାହାକି ଆମେ ସେଉଗୁଡ଼ା ମାନେ ବୁଝିବା ପାଇଁ ମାନେ ଶୁଣି ଶୁଣିକି ବୁଝୁ ଆଉ ସାଧୁର ସାଧୁ ବାବା ଆଉ ସିଏ